ଗ୍ରାମାଞ୍ଚଳ ସହରାଞ୍ଚଳ ଗେମ୍ ଖେଳିବା ମଧ୍ୟରେ ବହୁତ କିଛି ପାର୍ଥକ୍ୟ ରହିଛି ଯେପରିକି ଗ୍ରାମାଞ୍ଚଳରେ ଖେଳିବା ପାଇଁ ଅନେକଗୁଡ଼ିଏ ପଡ଼ିଆ ଥିବାବେଳେ ସହରାଞ୍ଚଳରେ ଅନେକଗୁଡ଼ିଏ ପଡ଼ିଆ ନାହିଁ ଗୋଟେ ପଡ଼ିଆ ଅଛି ଆଉ ଗ୍ରାମାଞ୍ଚଳରେ ଗେମ୍ ଖେଳିବା ଦ୍ୱାରା ଭାଇଚାରା ସମ୍ପର୍କ ସୃଷ୍ଟି ହେବା ହୋଇଥାଏ କିନ୍ତୁ ସହରାଞ୍ଚଳରେ ସେଇଟା ଆମକୁ ଦେଖିବାକୁ ମିଳି ନଥାଏ ଗେମ୍ ଗ୍ରାମାଞ୍ଚଳରେ ଗେମ୍ ଖେଳିବା ପାଇଁ ବହୁତ କିଛି ଉପାଦାନ ନଥାଏ କିନ୍ତୁ ସହରାଞ୍ଚଳରେ ସେଇଟା ଥାଏ